ହ୍ୟାଲୋ ତାରିଣୀ ଜୁଏଲର୍ସ୍ରୁ କହୁଛନ୍ତି ଆପଣଙ୍କ ପାଖରେ କିଛି ଡ଼ିଜାଇନ୍ର ହାର ମିଳିବ ରାଣୀହାର କେମିତି ଡ଼ିଜାଇନ୍ ଆମକୁ ଟିକିଏ ପଠାଇଲେ ଆମେ ଦେଖିଲେ ତା'ପରେ ତୁମକୁ କହିବୁ ଆମ ହ୍ଵାଟ୍ସଆପ୍କୁ ପଠାଇଦିଅ ଆମେ ଦେଖିବୁ ଦେଖିଲାପରେ ତା'ପରେ କେଉଁଟାକୁ ଚଏସ୍ କରିବୁ ସେଟା ତା'ପରେ ଯାଇକି ଦୋକାନରେ କିଣିବୁ ଆଉ ହଁ ସେ ଦୁଇ ଭରି ଅଢ଼େଇ ଭରି ଭିତରେ ନେବୁ ଆଉ ନାଇଁ ଖାଲି ସେ ରାଣୀହାର ଏଟା କୋଡ଼ିଏ ପଚିଶ ତାରିଖ ଭିତରେ ଆମର ଦରକାର ଥିଲା ତମେ ସବୁ ହ୍ଵାଟ୍ସଆପ୍ରେ ତା ଡ଼ିଜାଇନ୍ ସବୁ ପଠାଅ ତା'ପରେ ଆମେ ଡ଼ିଜାଇନ୍ ଦେଖିଲେ ଡିଜାଇନ୍ ଦେଖିକି ତା'ପରେ ତୁମକୁ କହିବୁ ତା'ପରେ ତୁମେ ତୁମ ଦୋକାନକୁ ଯାଇକି କିଣିକି ଆଣିବୁ ଆଉ

ଦୋକାନକୁ ଗଲେ ଦେଖିବା ଦୋକାନକୁ ଗଲେ ଦେଖିକି ଚଏସ୍ କରିକି ଚେନ୍ କାନଫୁଲ ମଙ୍ଗଳସୂତ୍ର ଦେଖିକି ଚଏସ୍ କରିକି ଆଣିବା ଆଉ ହଉ ଦେଖେ ମେକିଙ୍ଗ୍ ଚାର୍ଜ୍ ଯଦି ଫ୍ରି ଅଛି ଦେଖିବା କ'ଣ ଆଣିବା ଗଲେ ଦୋକାନକୁ ଏଇନା ସୁନା ଭରି କେତେ ଅଛି ଦୋକାନକୁ ଗଲେ ଯଦି ମେକିଙ୍ଗ୍ ଚାର୍ଜ୍ ଏଇନାକ ଅଛି ଫ୍ରି ତା'ହେଲେ ଦେଖିବା କ'ଣ ଆଣିବା କାନଫୁଲ କି ଚୁଡ଼ି କି ମଙ୍ଗଳସୂତ୍ର କ'ଣ ଆଣିବା ଦେଖିବା ତା'ହେଲେ ରାଣୀହାରର ଡ଼ିଜାଇନ୍ ରାଣୀହାରର ଡିଜାଇନ୍ ପଠାଇଦିଅ ତା'ପରେ ଆମେ ଦୋକାନକୁ ଗଲେ ଦୋକାନରେ ଚଏସ୍ କରିକି କ'ଣ ଦେଖିବା ଚେନ୍ କାନଫୁଲ ମଙ୍ଗଳସୂତ୍ର ଦେଖିକି ଚଏସ୍ କରିକି ଆଣିବା ଆଉ

ହଉ ସେ ଦୋକାନକୁ ଗଲେ ଦେଖିକି ଚଏସ୍ କରିବା ତୁମେ ଖାଲି ସେ ହାରଟାର ସବୁ ହ୍ଵାଟ୍ସଆପ୍ରେ ପଠାଇଦିଅ ଫୋଟୋ ଉଠାଇକି ଆମେ ତା'ପରେ ଦେଖିକି ସେଟା ଗୋଟେ ଚଏସ୍ କରିବୁ ଆଉ ତା'ପରେ ଦୋକାନକୁ ନହେଲେ ଗଲେ ବାଛିକି ଆଣିବୁ ଆଉ ତୁମେ ସେଟା ରଖିଥିବ କୋଡ଼ିଏ ପଚିଶି ତାରିଖ ଭିତରେ

ଯେଉଁ ହାର ସହିତ କାନଫୁଲ ମେଚିଙ୍ଗ୍

ହଉ ତା'ହେଲେ ଦେଖିବା ଦୋକାନକୁ ଗଲେ ଗଢ଼ା ମଜୁରୀ ଫ୍ରି ଅଛି ତ ଦେଖିବା କ'ଣ ଆଣିବା ଆଉ

ହଉ ତା'ହେଲେ ଦୋକାନକୁ ଗଲେ ଆମେ ଦେଖିକି ବାଛିକି ସବୁ ଆଣିବୁ ଆଉ ହଉ ହଁ ହଁ

ହଉ